ହଁ ଭାଇନା କ'ଣ ଖବର ନାଁ ଆଉ ଏଥର କ'ଣ ଲାଗିଛି କ'ଣ ଏବେ ଆଉ ସିଏତ ସେଇ ଦୁଃଖ ତ ସବୁଆଡ଼େ ଆଉ କହିଲେ ନସରେ ତମର କ'ଣ ଆମର କ'ଣ ସବୁଆଡ଼େ ଏବେ ସବୁ ସେଇ ଇଏ ପାଣିପାଗ ଯାହା ହେଲାଣି ଆଉ କ'ଣ କରିବା ସେ ସରକାର ଯାହା ଦେବା କଥା ପିଡ଼ିଆ ସାର ସେଇଆ ପକାଇକି ଇଏ କରିବା କଥା ଆଉ କ'ଣ ଆମର ସେଇଟା ନାହିଁ ଆମର ଏଇଠି ପାଖରେ ଆମର ଯେଉଁ ଚାଷୀ ଅଫିସର ଯିଏ ନାହାନ୍ତି ଆମେ ତାଙ୍କ ପାଖକୁ ଯାଇଥିଲୁ ଆମର ସେ କେଣ୍ଡା ଭାଙ୍ଗି ନେଇକି ସେ ଦେଖିକି କ'ଣ ଗୋଟେ ଦେଇଥିଲେ ସମସ୍ତଙ୍କ ଗୋଟେ ଗୋଟେ ଲୋକଙ୍କୁ ପଚିଶି କେଜିଆ ବସ୍ତା ଦେଇଥିଲେ ଆମେ ତାକୁ ସବୁ ସିଞ୍ଚନ କରିଥିଲୁ ସିଏ ଏବେ ଟିକିଏ ଟିକିଏ ଭଲ ହେଇଆସିଲାଣି ଆପଣ କେବେ ଆସୁନାହାନ୍ତି ଆମ ଆଡ଼େ ମୁଁ ଆମ ଅଫିସରଙ୍କ ସହ କଥା କହିକି ଆପଣଙ୍କ ପାଇଁ ଗୋଟେ କରାଇଦେବି ନାହିଁ ମ ସରକାର ମାଗଣାରେ ଦେଉଛନ୍ତି ସେଇଟା ସବୁ ଚାଷୀମାନଙ୍କୁ ଏବେ ତାକୁ କିଛି ନାହିଁ ପାଣିରେ ପକାଇକି ସକାଳ ହେବା ସୂର୍ଯ୍ୟ ହେବା ଆଗରୁ ତାକୁ ପକାଇଦେବା କଥା ଟିକିଏ ଆଉ ନାଇଁ ନାଇଁ ବିଷ ଦିଆ ସ୍ପ୍ରେରେ ତାକୁ ସ୍ପ୍ରେ କରିବାକୁ ପଡ଼ୁଛିନା ସିଏ ଏକର ପିଛା ସେଇ ଦଶ କେଜି ବାର କେଜି ଭଳିଆ ଦେଉଛନ୍ତି ଆଉ ନାଇଁ ଏତେ ତ ଦେବେନି ଆପଣ ଗୋଟେ କାମ କରନ୍ତୁ ଆଗ ଗୋଟେ ନେଇକି ପକାଇ ଦେଖନ୍ତୁ ଯଦି ଭଲ ହେଲା ଆମେ ସେଇସବୁ ଜିନିଷଗୁଡ଼ାକ ଦେଖିବା ପାଖ ବଜାରରୁ ନହେଲେ କିଣି ଆଣିବା ଆଉ କ'ଣ ଦାମେ ସେଇ ବସ୍ତା ବୋଧେ ଆସୁଥିବା ହଜାରେ ବାରଶହ ଭିତରେ ଆସୁଥିବା ଆଉ କେତେ

ସେଇ ଦଶଟା ଏଗାରଟା ବେଳକୁ ଆସନ୍ତୁ ହଁ ହଁ ନିଶ୍ଚୟ ହଉ ହଉ ଆଉ ଗଲା ବର୍ଷ ମୋତେ ଯେଉଁ ବାଇଗଣ ପୋକ ବଞ୍ଚାଇବା ପାଇଁ ଗୋଟେ ଦେଇଥିଲେ ଔଷଧ ସେଇଟା ଅଛି ଆପଣଙ୍କ ପାଖରେ ହଁ ହଁ ମୁଁ ଏଥର ସେଇ ଅଧ ଏକର ଖଣ୍ଡେ ବାଇଗଣ ଲଗାଇଛି ଆଉ ଫୁଲ ବା ଧରିଥିଲା ମୁଁ ଭାବିଥିଲି ଏଥର ଭଲ ଅମଳ ହେବ ଇଏ ହେବ ଠିକ୍ ସେତିକି ବେଳୁତ ପୋକ ମାଡ଼ି ବସିଛନ୍ତି ଆଉ ଜଉ ପୋକ ଭଳିଆ ଦେଖାହଉଛନ୍ତି ସେଇଗୁଡ଼ା ସବୁ ଆଉ ନାଇଁ ବିଷ ମୁଁ ବା ପକାଇନଥିଲି ମୁଁ ଭାବିଲି କ'ଣ ଟିକିଏ ପାଉଁଶ ଫାଉଁଶ ପକାଇକି କାମ ଚଳାଇ ଦେଇଥିବା ନିଶ୍ଚୟ ନିଶ୍ଚୟ କାରଣ ମୁଁ ଆମ ପାଖ ବଜାରରେ ଖୋଜିଲି ଯେ ସେଇଟା କାଇଁ ମୁଁ ପାଇଲିନି ଆପଣ ଗୋଟେ ହେବ ଯଦି ସିଆଡ଼ୁ ଆସିଲାବେଳକୁ ମୋ ପାଇଁ ଗୋଟେ ବସ୍ତା ନେଇଆସନ୍ତୁ କେତେ କ'ଣ ଖର୍ଚ୍ଚବାର୍ଚ୍ଚ ମୁଁ ଦେଇଦେବି ସେଇ ବାବଦକୁ ଆଉ ହଉ ଠିକ୍ ଅଛି କାଲି ଆପଣ ଆସି ସମୟରେ ପହଞ୍ଚିଯିବେ